ଆମର୍ ଗାଁ' ନେ ବହୁତ୍ ବଡ଼୍ ଜଙ୍ଗଲ୍ ଗୁଟେ ଅଛେ ଆମେ ସେ ଜଙ୍ଗଲ୍ କେ ବୁଲି ଯାଏସୁଁ ବହୁତ୍ ବହୁତ୍ ବଡ଼୍ ବଡ଼୍ ଗଛ୍ ମାନେ ଅଛେ ସେନେ ପକ୍ଷୀମାନେ ବହୁତ୍ ଟେ ବସା କରସନ୍ ଆଉ ଇ'ଟା ସେ ଜଙ୍ଗଲ୍ ରେ ବହୁତ୍ ଇ'ଟା ବାଘ ଭାଲୁ ସିଂହ ହରିଣ ସବୁ ରହୁଛନ୍ ଆର୍ ଆମେ ବୁଲି ଯାଏସୁଁ ବହୁତ୍ ଭଲ୍ ଲାଗ୍ସି ଆରୁ ଆମର୍ ଗାଁ'ରେ ନଦୀ ଅଛେ ସେ ନଦୀକେ ସଭେ ଆମ ଗାଁ'ର୍ ଲୋକ୍ ଗାଧି ଯାଏସୁଁ ଆରୁ ନଦୀକୁ ଗାଧେଇ ଯାଏସୁଁ ଆରୁ ନଦୀକୁ ଗାଧେଇ ଯାଏସୁଁ ଆରୁ ବହୁତ୍ ବହୁତ୍ ପର୍ବତ୍ ମାନେ ଅଛେ ପର୍ବତ୍ କେ ବୁଲି ଯାଏସୁଁ ବହୁତ୍ ଭଲ୍ ଲାଗ୍ସି ବହୁତ୍ ଭଲ୍ ଲାଗ୍ସି ପର୍ବତ୍ ବୁଲି ଯାଏସୁଁ ଆର୍ ଜଙ୍ଗଲ୍ରେ ବି ବହୁତ୍ ବଡ଼୍ ବଡ଼୍ ଗଛମାନେ ଅଛେ ପକ୍ଷୀମାନେ ବହୁତ୍ ବସ୍ସନ୍ ଆରୁ ସିଂହ ହାତୀ ମାନେ ସବୁ ସବୁ ସେ ଜଙ୍ଗଲ୍ରେ ରହେସନ୍ ସବୁ ଆମେ ବହୁତ୍ ଭଲ୍ ଲାଗ୍ସି